ମୋତେ ମଣିନାଗେଶ୍ୱରୀ ମନ୍ଦିର ଯିବାପାଇଁ ବହୁତ ଭଲ ଲାଗେ କାରଣ ଏଠାକାର ଜଳବାୟୁ ବହୁତ ଭଲ ଓ ଏଠାରେ ପର୍ବତ ଆରୋହଣ କରିବା ପାଇଁ ବହୁତ ଭଲ ଲାଗେ କାରଣ ଏଠାରେ ଥିବା ରାସ୍ତା ଗୁଡ଼ିକ ଅଙ୍କାବଙ୍କା ଓ ଅଣଓସାରିଆ ହୋଇଥିବାରୁ ଏଠା ଏହି ରାସ୍ତା ଅତି ସ୍ମରଣୀୟ ସ୍ମରଣୀୟ ଲାଗେ ଏଠାରେ ବହୁତ ଲୋକମାନେ ବୁଲିବାକୁ ଆସନ୍ତି ତେଣୁ ମୋତେ ଏଇଠାକାର ମନ୍ଦିର ବହୁତ ଆକର୍ଷଣୀୟ ଲାଗେ